ଘୋଡ଼ା ଚଢ଼ିବା ମତେ ଭାରି ଭଲ ଲାଗିଥାଏ ଏବଂ ମୁଁ ଘୋଡ଼ା ଚଢ଼ି ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାଏ ଘୋଡ଼ା ଚଢ଼ିିବାରେ ମୁଁ ବହୁତ ଗୁଡ଼ିଏ ଦିଗ ପ୍ରତି ଧ୍ୟାନ ଦେଇଥାଏ ଯେମିତି ଘୋଡ଼ାର ଆଖିରେ କଳାପଟି ଭିଡ଼ି ଯାଇଥାଏ ଯେମିତି ଘୋଡ଼ା ପଛକୁ ବା ତଳକୁ ଦେଖି ପାରିବ ନାହିଁ ସେ ବ୍ୟବସ୍ଥା ମୁଁ କରିଥାଏ କାରଣ ଘୋଡ଼ା ସବୁଠାରୁ ବେଶୀ ନିଜ ଛାଇକୁ ଡରିଥାଏ ଏବଂ ସେ ଛାଇକୁ ଡରି ସେ ଦ୍ରୁତ ଗତିରେ ପଳେଇ ଥାଏ ମଧ୍ୟ ସେଥିପାଇଁ ଘୋଡ଼ାର ଆଖିରେ ପଟି ଦିଆଯାଏ ଯେ ଘୋଡ଼ା କେବଳ ଆଗକୁ ହିଁ ଦେଖିବ ତା'ପରେ ଘୋଡ଼ା ଚଢ଼ିବା ବାଲା ଧ୍ୟାନ ଦେବା ଦରକାର ଯେ ଘୋଡ଼ାର ପିଠିରୁ ଯେମିତି ଆମେ ଆରାମସେ ବସିିପାରିବା ସେମିତି ବ୍ୟବସ୍ଥା କରିବା ଉଚିତ୍ ଏବଂ ତାକୁ ବେଶୀ ହଇରାଣ ଉତପାତ କରିବା ଉଚିତ୍ ନୁହେଁ ଏବଂ ସେଥିରେ ବସିଗଲା ଆମେ ଚାଲି ଚାଲିିବା ଦରକାର କାରଣ ଘୋଡ଼ା ବହୁତ କ୍ଷିପ୍ର ଗତିରେ ଦୌଡ଼ିଥାଏ ଯଦି ଆମେ ଆମ ଅଞ୍ଚଳରେ ରାସ୍ତାରେ ଯଦି ଘୋଡ଼ା ଦ୍ରୁତ ଦୌଡ଼ିବା ତେବେ ସେ ବିଭିନ୍ନ ଲୋକଙ୍କ ଉପରେ ଚଢ଼ିଯିବାର ଡର ମଧ୍ୟ ରହିଥାଏ ସେମିତି ଘୋଡ଼ାକୁ ଆମେ ପ୍ରାୟତଃ ସକାଳୁ ଏବଂ ସନ୍ଧ୍ୟାରେ କିଛି ସମୟ ତା ଉପରୁ ବସିକି ଯାତ୍ରା କରା ହଉଛି ଏବଂ ତାକୁ ଭଲ ଭାବରେ ରଖିବା ନିହାତି ଦରକାର ଆମେ ଖରା ଟାଇମ୍ ତା ଉପରେ ବସିବା ନାହିଁ କାରଣ ଖରା ଟାଇମ୍ରେ ବସିଲେ ସେ ଖୁବ୍ ବିବୃତ ହୋଇଥାଏ ସେଥିପାଇଁ ଆମେ କେବଳ ସକାଳୁ ଆଉ ସନ୍ଧ୍ୟାରେ ତା ଉପରେ ବସିବା ଦରକାର ଏବଂ ବସିବାରେ ଯେଉଁମାନେ ତା ଉପରେ ବସିବା ଦରକାର ଏବଂ ସବୁ ତିନି ଚାରି ଦିନ ସଦସ୍ୟ ତା ଉପରେ ବସିବା ଠିକ୍ ନୁହଁ ତା'ହେଲେ ଘୋଡ଼ାଟି ଖୁବ୍ ରାଗି ଯାଇଥାଏ ଏବଂ ଆମକୁ ମଧ୍ୟ ଗୋଇଠା ମାରିଥାଏ ସେଥିପାଇଁ ତାକୁ ତାର ଯତ୍ନ ମଧ୍ୟ ନବା ନିହାତି ଦରକାର ତାର ଛୋଟମୋଟ ଅସୁବିଧାରେ ମଧ୍ୟ ଅସୁବିଧା ହେଲେ ଆମେ ତାହାକୁ ଦୂର କରିବା ଦରକାର ଏବଂ ଘୋଡ଼ା ଚଢ଼ିବା ବଲେ ସବୁବେଳେ ନିଜ ଅନୁଶାସନ ହିସାବରେ ଚଳିବା ନିହାତି ଦରକାର ସେଥିରେ ସେ ତା'ହେଲେ ଆମେ ଭଲ ଭାବରେ ଘୋଡ଼ା ଚଢ଼ି ପାରିବା